ହଁ ନମସ୍କାର କୁହନ୍ତୁ ଆଜ୍ଞା ହଁ ହଁ ଠିକଅଛି କୁହନ୍ତୁ

ସେଇଟା ପଡ଼ୁଛି ପଚାଶ ଟଙ୍କା ହେଲା ଆଉ କ'ଣ କୁହନ୍ତୁ ସଳିତା ତା' ବିଡ଼ା ହେଉଛି ଦଶ ଟଙ୍କା ଦୀପ ଦୁଇଟାକୁ ହେଉଛି କୋଡ଼ିଏ ଟଙ୍କା ଧୂପକାଠି ହେଉଛି ଦଶଟଙ୍କା ଆଉ କ'ଣ କୁହନ୍ତୁ ଗୁଆ ହେଉଛି ପାଞ୍ଚଟଙ୍କା ହଁ ଘିଅ ଡ଼ବା ଅଛି ଆପଣ ଯେମିତି ନେଇପାରିବେ ଛୋଟ ନେଲେ ତା ରେଟ୍ ଅଲଗା ଅଛି ବଡ଼ ନେଲେ ତା ରେଟ୍ ଅଲଗା ଅଛି କେଉଁଟା ନେବେ କୁହନ୍ତୁ ହଁ ସେଇଟା ପଡ଼ୁଛି ପଞ୍ଚା ଅଶି ଟଙ୍କା ଆଚ୍ଛା ହଁ ଫଳ ଯେମିତି ନେବେ ସେ ହିସାବରେ ସେଉ କେଜି ଏବେ ଦୁଇଶହ ଟଙ୍କା ଅଛି ହେଲା ଆଉ ଆମର ଡାଳିମ୍ବ ଯଦି ନେବ ସିଏ ହେଉଛି ତିନିଶହ କୋଡ଼ିଏ ଟଙ୍କା ଅଙ୍ଗୁର ନେବେ ଯଦି ଶହେ ଦଶ ଟଙ୍କା ଅଛି ହେଲା ଆଉ

ସିଏ ପଚାଶ ଟଙ୍କା କେଜି କଦଳୀ ଷାଠିଏ ଟଙ୍କା ଡଜନ୍ ଆଉ କ'ଣ କୁହନ୍ତୁ ଡାଳିମ୍ବ କହିଲି ପରା ତିନିଶହ କୋଡ଼ିଏ ଟଙ୍କା ଅଛି ରେଟ୍ ଖଜୁରୀ ଖଜୁରୀ ସେ ଅଛି ନବେ ଟଙ୍କା ସେଇଟା ପରା ତିନିଶହ କୋଡ଼ିଏ କହିଲି ପରା ସେଇଟା ବି ଅଛି ଦେଢ଼ଶହ ଟଙ୍କା ହେଉ ହେଉ ଠିକଅଛି ହଁ ଆପଣ ଏତେଟା ଜିନିଷ ନେବେ ସେଇ ହିସାବରେ ଆଉ ମୁଁ ବି ସେ ଡିସକାଉଣ୍ଟ କରିବିନି ନା ହଁ ହଁ ନା ନା ସେ ଡିସକାଉଣ୍ଟ ଅଛି ଆପଣ ଏତେ ଜିନିଷ ନେବେ ସେ ହିସାବରେ ଡିସକାଉଣ୍ଟ କରିବାକୁ ପାଉଁ ପଡ଼ିବନା ଆଜ୍ଞା ଆଜ୍ଞା ଆଜ୍ଞା

ଆଉ ହଁ

ଆଜ୍ଞା ଆଜ୍ଞା ଆଉ କୁହନ୍ତୁ ହଁ ଘଟ

ହେଉ ଯାହା ଅଛି ଯାହା ଦରକାର ମୁଁ ସବୁ ଦେଇ ଦେଉଛି ହେଲା ସବୁ ଗୋଟେ ଗୋଟେ ସଳିତା ବି ଦେଇ ଦେଉଛି ଆଉ ଦୀପ ନା କ'ଣ କହୁଥିଲେ ନା ଛୋଟଟା ଅଛି ହେଲା ଆଉ ଖଜୁରୀ ବି ନେଲେ ବୋଧେ ଖଜୁରୀ ନେଇଛନ୍ତି ଆଉ ଲିଚୁ ଦେଇ ଦେଉଛି ଆଜ୍ଞା ଆଜ୍ଞା ହେଉ ହେଉ ଦେଇ ଦେଉଛି